ଶିକ୍ଷାବ୍ୟବସ୍ଥା ବିଷୟରେ ମୋର ମତ ହେଉଛି ବିଜ୍ଞାନ ଯେତେ ଦିନକୁ ଦିନ ଆଗେଇ ଚାଲିଛି କିନ୍ତୁ ଆଜିର ଯୁବପିଢ଼ି ଓ ପିଲାମାନେ ଶିକ୍ଷାର ବହୁତ ପଛରେ ରହିଛନ୍ତି କାହିଁକି ନା ଯେଉଁ ମା'ବାପାମାନଙ୍କର ଅଧିକ ଟଙ୍କା ଅଛି ସେମାନେ ତାଙ୍କ ପିଲାମାନଙ୍କୁ ଅଧିକ ପଇସା ଖର୍ଚ୍ଚ କରି ବଡ଼ ବଡ଼ ପ୍ରାଇଭେଟ୍ ବିଦ୍ୟାଳୟ ଓ କଲେଜରେ ପାଠ ପଢ଼େଇଥାନ୍ତି କାହିଁକି ନା ସେମାନଙ୍କର ଧାରଣା ଅଛି ବେସରକାରୀ ସ୍କୁଲ କିମ୍ବା କଲେଜରେ ଭଲ ପାଠପଢ଼ା ହେବା ସହିତ ପିଲାମାନଙ୍କର ବିକାଶ ପାଇଁ ଭଲ ବ୍ୟବସ୍ଥା ରହିଛି କିନ୍ତୁ ଗ୍ରାମାଞ୍ଚଳରେ ଏହା ପୁରା ଭିନ୍ନ କାହିଁକି ନା ଆଜିର ଦିନରେ ସରକାର ଶିକ୍ଷାବ୍ୟବସ୍ଥା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ତାର ସୁଫଳ କିଛି ଦେଖିବାକୁ ମିଳୁନାହିଁ କାରଣ ସରକାର ଖର୍ଚ୍ଚ କରୁଥିବା ଟଙ୍କାଗୁଡ଼ିକ ସବୁ ଅଯଥା ବାଟରେ ଖର୍ଚ୍ଚ ହେଉଛି ଯେମିତିକି ବିଦ୍ୟାଳୟର ଭିତ୍ତିଭୂମି ଯୋଗ୍ୟ ଶିକ୍ଷକ ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାନ୍ନ ଭୋଜନ ସାଇକଲ ଓ ଅନ୍ୟ କିଛି ଗ୍ରାମାଞ୍ଚଳର ଶିକ୍ଷାକୁ ଆଗକୁ ନ ନ ଆଗକୁ ନେବାକୁ ହେଲେ ପ୍ରଥମତଃ ପ୍ରତି ବିଦ୍ୟାଳୟ ଭଲ ପ୍ରତି ବିଦ୍ୟାଳୟରେ ଭଲ ଶିକ୍ଷକ ରହିବା ଆବଶ୍ୟକ ଯେଉଁମାନେ ପିଲାମାନଙ୍କୁ ନିସ୍ଵାର୍ଥପର ଭାବରେ ପଢ଼ାଇ ପାରିବେ ଓ ପିଲାମାନଙ୍କୁ ଭଲ ଦିଗରେ ଆଗେଇ ନେବେ ଓ ବିଦ୍ୟାଳୟ ଏମିତି ଜାଗାରେ ରହିବା ଦରକାର ଯେଉଁଠି ସୁସ୍ଥ ବାତାବରଣ ରହିବା ଦରକାର ଯାହାକି ପିଲାମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବ ଓ ପ୍ରତି ସ୍କୁଲରେ ଇଣ୍ଟର୍ନେଟ ପାଠପଢ଼ାର ବ୍ୟବସ୍ଥା ରହିବା ଦରକାର